ଆଜ୍ଞା ନମସ୍କାର ଆଜ୍ଞା ଆପଣ କୋଚ୍ କହୁଥିଲେ କି ଆଜ୍ଞା ଆମକୁ ଟିକେ ଖେଳ ଶିଖିବାର ଥିଲା ତ ଆପଣ କ'ଣ କ'ଣ ଖେଳ ଶିଖାଉଛନ୍ତି ଫୁଟବଲ୍ ଆଉ କ୍ରିକେଟ୍ ହକି ବି କେତେ କ'ଣ ନେଉଛନ୍ତି ଆପଣ ଶିଖାଇବାକୁ ଗୋଟେ ଖେଳ ହଜାରେ ନାହିଁ ଆମେ ଥିଲୁ ତ ଆଠ ଦଶ ଜଣ ଥିଲୁ ପିଲା ହଁ ଆପଣ ଟିକେ ଶିଖାଶିଖି କରିସାରି କରିବେ କଲେ ହେବନି ରେଟ୍ ଫାଇନାଲ୍ କେତେ ଆସିଯିବ ସାର୍ ଏଇଟା କେଉଁ ଜାଗାରେ ଆଜ୍ଞା ଶିଖାଉଛନ୍ତି ଆପଣ ରାଉରକେଲା କେଉଁ ଜାଗା

ହକି ଷ୍ଟାଡ଼ିୟମ୍ ମୁଁ ତ କୋଡ଼ିଏ ନମ୍ବର୍ରୁ କହୁଥିଲି ତ କେଉଁ ଦିନ ଗଲେ ହେବ ସେଇଟା ସବୁବେଳେ ରହୁଛନ୍ତି ଆପଣ ସେଠେ ତା'ହେଲେ ମୁଁ ମୋର ଦେଖି ଟାଇମ୍ ଦେଖିକି ଯିବି ଆଉ ଆଜ୍ଞା ମତେ ଏକେଲା ଯିବାକୁ ପଡ଼ିବ ନା ସେ ପିଲା ମାନଙ୍କୁ ନେଇକି ଯିବି ଆଚ୍ଛା ତା'ହେଲେ ହକି କ୍ରିକେଟ୍ ଫୁଟବଲ୍ ନାହିଁ

ଆଚ୍ଛା ହଉ ମୁଁ ଦେଖେ ସୁବିଧା ଦେଖିକି ମୁଁ ଯିବି ଆଉ ଆଚ୍ଛା ଆଗେ ବି କିଛି ଆଡ଼ଭାନ୍ସ୍ ଦେବାକୁ ପଡ଼ିବ ନା ଖେଳ ସରିଲା ପରେ ଆପଣ ନେଉଛନ୍ତି ଆଡ଼ଭାନ୍ସ୍ କିଛି ଦରକାର୍ ନାହିଁତ ଆଉ ମୁଁ ଦେଖୁଛି କାଲି ପଅରିଦିନ ଆଡ଼େ ଟାଇମ୍ ହେଲେ ମୁଁ ହଁ ଯିବି ଆଉ ପିଲା ମାନଙ୍କୁ ନେଇଯିବି ସାଙ୍ଗରେ ଆଜ୍ଞା ମୋ ନାଁ ମୋ ନାଁ ସନ୍ତୋଷ ପିଲାମାନଙ୍କ ନାଁ ଯିବେ ଦଶଟା ପିଲା ଅଛନ୍ତି ଆଉ ମୁଁ ସେଇ ପିଲାମାନଙ୍କ ନାଁ ବି ହେତେ ନାଁ ଜାଣିନି ହେତେ ସବୁ କ୍ଲାସମେଟ୍ ଗୁଡ଼ା ଆଉ ଯିବେ ସବୁ ସ୍କୁଲ୍ ପିଲା ଗୁଡ଼ା ମୁଁ ଦେଖିବି ମୁଁ ସେ ପିଲାମାନଙ୍କ କାହା ସାଙ୍ଗରେ କଥା ହେଉଛି ପିଲାମାନଙ୍କ ସାଙ୍ଗରେ କଥା ହେଇସାରିଲା ପରେ ମୁଁ ଆପଣଙ୍କୁ କଲ୍ କରିକି ଜଣେଇବି କେଉଁଦିନ ଯିବି କେଉଁ ଦିନ ନା ହେଲା

ହଁ ରହୁଛି ନମସ୍କାର